ହେଲୋ

ହଁ ହେଲୋ ହଁ ନମସ୍କାର ଏବେ ପରୀକ୍ଷା ଚାଲିଛି ପରୀକ୍ଷା ସରିଲାପରେ ଛୁଟିରେ ଯିବ ହଁ ଠିକ ଅଛି ଆମେ ମେଡିକାଲ ନେଇ ତା ଦେହ ଚେକଅପ୍ କରୁଛୁ ହଁ ଏଗଜାମ୍ ଯେ ଟିକେ ସରୁ ଆମେ ନେଇକି ଦେଖେଇ ଦେବୁ ମେଡିସିନ୍ ଆଣିବା ପାଇଁ ଖାଇଥିବା ଏଗଜାମ୍ ସରିଲେ ମେଡିକାଲ୍ ଯିବା ହଁ ମେଡିସିନ୍ ଦିଆ ହୋଇଥାଉ ସେ ମେଡିସିନ୍ ଖାଇବେନା ପଛେ ମେଡିକାଲ ଯିବା କହିଲି ହଁ ହଁ ନେଇକି ଆସିବା ଏଗଜାମ୍ ସରିଲେ ହଁ ହଁ